ହଁ ଆମ ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ସେବା ଉପଲବ୍ଧ ଅଛି ଯଥା ଖୋର୍ଦ୍ଧା ଡାକ୍ଟରଖାନା ଜଟଣୀ ଡାକ୍ଟରଖାନା ଭୁବନେଶ୍ଵର ଏମ୍ସ କିଟ୍ କଳିଙ୍ଗ ହାଇଟେକ୍ ସମ୍ ସମ୍ ଅଲ୍ଟିମେଟ୍ ଇତ୍ୟାଦିରେ ବିଭିନ୍ନ ବିଭିନ୍ନ ରାଜ୍ୟର ଲୋକ ଆସି ବିଭିନ୍ନ ପ୍ରକାର ରୋଗ ଭଲ ହେଇ ଘରକୁ ଯାଉଛନ୍ତି ତ ସେଗୁଡ଼ିକ ନାମ ହେଉଛି ପେଟ କାଟିବା ଝାଡ଼ା ହେବା ବାନ୍ତି କାଶ ଥଣ୍ଡା ଜ୍ଵର ମ୍ୟାଲେରିଆ ଡେଙ୍ଗୁ ବାତ ମାରିବା ଇତ୍ୟାଦି ରୋଗ ଭଲ ହେଇ ଲୋକ ଘରକୁ ଯାଉଛନ୍ତି ଯଥା ସେ ଖୋର୍ଦ୍ଧା ହସପିଟାଲରେ ବିଭିନ୍ନ ପୁରା ସୁବିଧା ମିଳୁଛି ଆଉ ଶହେ ଆଠ ଆମ୍ବୁଲାନ୍ସ ଥିବାରୁ ଆମେ ବହୁତ ଉପକୃତ ହେଉଛି ତଥା ଆମେ ବାଟରେ ଯାଉଥିଲେ ବାଟରେ ଆକ୍ସିଡେଣ୍ଟ ହୋଇଗଲେ ଆମ୍ବୁଲାନ୍ସ ଆସି ଆମକୁ ଜଲ୍ଦି ହସ୍ପିଟାଲରେ ପହଞ୍ଚେଇ ଦେଉଛି ତ କେତେ ଲୋକ ମୃତ୍ୟୁ ମୁଖରୁ ବଞ୍ଚି ଯାଉଛନ୍ତି